ଆମ ହିନ୍ଦୁ ଧର୍ମରେ ସବୁଠୁ ଅଧିକ ପ୍ରାଧାନ୍ୟ ଦିଆଯାଏ ପରମ ପର ଲୋକମାନଙ୍କର ଯେଉଁ ମାନେ ଆପଣାର ରହିଛନ୍ତି ନିଜର ଲୋକ ତାଙ୍କଠାରୁ ଅ ଯେଉଁମାନେ ସାହାଯ୍ୟ ସହଯୋଗ ପାଇପାରୁନାହାନ୍ତି ସେହିମାନଙ୍କୁ ସାହାଯ୍ୟ କରିବା ତ ସେଥିପାଇଁ ଆମ ହିନ୍ଦୁରେ ସମସ୍ତେ ପ୍ରାୟ ଗରିବ ଲୋକମାନଙ୍କୁ ଯେତେବେଳେ ମନ୍ଦିର ବାହାରେ କିମ୍ବା ଯେଉଁ ଜାଗାରେ ବି ଦେଖନ୍ତି ଖାଇବାକୁ ହେଉ କିମ୍ବା ପଇସା ହେଉ ଯାହା ହେଉ ଯେଉଁ ପ୍ରକାର୍ରେ ଯିଏ ହେଉ ତାଙ୍କୁ ସାହାଯ୍ୟ କରିଥାଏ ଆଉ ସେଥିପାଇଁ ବହୁତ ହିଁ ଗୋଷ୍ଠୀ ତିଆରି ହୋଇଛି ଯେଉଁମାନେ କି ଯେଉଁମାନଙ୍କୁ ସରକାର ତରଫରୁ ସେମାନଙ୍କୁ ସେମାନଙ୍କୁ ଖାଇବାକୁ ରହିବାକୁ ଏବଂ ସବୁ ପ୍ରକାର ସାହାଯ୍ୟ ଦିଆଯାଉଛି ଏବଂ ମାନେ ରହିବା ପାଇଁ ଆଉ ଶୋଇବା ପାଇଁ ମଧ୍ୟ ଘର ଦିଆଯାଉଛି ଖାଇବା ପାଇଁ ଦିଆଯାଉଛି ଏବଂ ବହୁତ ପ୍ରକାର ଗୋଷ୍ଠୀ ଅଛି ଯେଉଁମାନେ କି ଯେଉଁମାନେ କି ଯେଉଁମାନେ ଧନୀ ଲୋକ ରହୁଛନ୍ତି ସେମାନେ ତାଙ୍କ ତରଫରୁ ସେ ସବୁ ସୁବିଧା ସେମାନେ ପାଇପାରୁଛନ୍ତି ଆଉ ଏମିତି କି ବହୁତ ଲୋକ ଅଛନ୍ତି ଯେଉଁମାନେ ନିଜ ଜନ୍ମ ଦିନଟା ପାଳନ ନ ମାନେ କେକ୍ ଆଉ ଅଯଥା ପଇସା ଖର୍ଚ୍ଚ ନକରି ଯେଉଁମାନେ ବି ସମାଜରେ ତଳୁଆ ବର୍ଗର ଲୋକ ଅଛନ୍ତି ସେମାନଙ୍କୁ ସାହାଯ୍ୟ କରିଛନ୍ତି ତ ଆମ ଧର୍ମରେ ଏଇଟା ଶିକ୍ଷା ଯାଇଛି କି ଯେ ସବୁବେଳେ ଯେଉଁମାନେ ବି ଲୋକ ସାହାଯ୍ୟ ଆବଶ୍ୟକ ସେମାନଙ୍କୁ ସାହାଯ୍ୟ କରିବା ଦରକାର ଆଉ ଏଇଟା ଆମେ ମାନେ ଛୋଟ ପିଲାବେଳୁ ଶିଖି ଆସୁଛଉ ତ ଯଦି ପ୍ରେମ ଦେବ ପ୍ରେମ ମିଳିବ ଏବଂ ଯେଉଁମାନେ ବି ବୟସ୍କ ଲୋକ ବୃଦ୍ଧ ଲୋକ ରହିଛନ୍ତି ସେମାନଙ୍କୁ ଯତ୍ନ ସେମାନଙ୍କର ନେବା ଦରକାର ଆଉ ଯେଉଁମାନେ ଛୋଟ ଛୋଟ ପିଲା ରହିଛନ୍ତି ଯେଉଁମାନେ ବହୁତ ଛୋଟ ଛୋଟ ଶିଶୁମାନେ ରହିଛନ୍ତି ସେମାନଙ୍କୁ ସ୍ନେହ ଶ୍ର ସ୍ନେହ ଦ୍ଵାରା ସବୁ କିଛି କଡ଼ାଇ ହେବ ତ ସେମାନଙ୍କୁ ଆମେ ଯଦି ସ୍ନେହ ଦେବା ତ ଆମେ ଯାହା କହିବା ସିଏ ସେଇଆ କରିବ ଆଉ ଆମେ ତାକୁ ଯେତେ ରାଗିବା ତାଗିଦ୍ କରିବା ବାଡ଼େଇବା ତ ସେମାନେ କିଛି ବି କରିବେନି ତ ତ ଆମ ଧର୍ମରେ ଆମେ ଏଇ ସବୁ ଜିନିଷ ଶିଖିଛୁ ଆଉ ସେ ସବୁ ଜିନିଷ କେତେ ଦୂର ତାକୁ ସବୁ ଆମେ କାମରେ ଲଗାଇବୁ ସେଇଟା ଆଗକୁ ଦେଖାଯାଉ